ହଁ ଦିଅ କଥାକୁ କ'ଣ ଘରବାଡ଼ି ଜମିଜମା ବିଷୟରେ ଗପିବ ଗପିକି ଇଏ କରିବା କଥା ଧୂଳି ଉଡ଼େଇବା କଥା ନହେଲେ ଆଉ କିଛି ନାହିଁ ସାତରେ ଧରିବୁ ଆସିବୁ ଏଇଟା ଇଣ୍ଟରଭି୍ୟୁ ମାନେ ଆମର ଦେଶରେ ଏଇଟା ମାନେ କ'ଣ ବାହାରୁ ଆଇଛି ଯେ ଆମ ଦେଶରେ ଯେଉଁ କଳା ସଂସ୍କୃତି ସବୁ ବୁଡ଼ିଯାଉଛି ଓଡ଼ିଆ ଫୁଡ଼ିଆ ଛୁଆ ପଢ଼ାଉନାହାନ୍ତି କିଛି କରୁନାହାନ୍ତି ଇଏ ସେଇଥିରେ ବୁଲୁଛନ୍ତି ଯେ ତାଙ୍କର ଇଏ ହବ ତାଙ୍କର ପୁଣି କମିଶନ୍ ଅଛିି ହେଲା ଆମଠୁ ଦୁଇଶହ ଟଙ୍କା ଖଣ୍ଡେ ହବ ନେଉଛନ୍ତି ତାଙ୍କର କମିଶନ୍ ନାହିଁ

ଖାଲି ମନଇଚ୍ଛା ଗପିବା କଥା ଏ ଯେଉଁ ଇଏ ହେଲା ଏୟା କରି ଇଏ କରିବା କଥା କରିବା ଦେଖ ଦୁଇଶହ ଟଙ୍କା ହେଲେ କ'ଣ ଖରାପ ହେଲାଣି ନେଇକି ହେଲା ବିରିୟାନୀ ଖାଇଦେବି ଏଥିରେ କ'ଣ ଅଛି ସଂସ୍କୃତି କଳା ଉପରେ ଆସି ନଥାନ୍ତା ଯଦି ମୋର କାଇଁ ଏଥିରେ ସବୁ ପଚାରୁଛନ୍ତି ଯେ ଜିଲ୍ଲାର ପାଞ୍ଚଟା ନାଁ କୁହ ରାଜ୍ୟର ପାଞ୍ଚଟା ନାଁ କୁହ ତାପରେ ଗୋଟେ ଦେଲା ଅଧଘଣ୍ଟା ମୁଁ ବସିିକି ଖାଲି ବହି ପଢ଼ିଲି ଗୋଟେ ଗୀତା ପଢ଼ିଲି ଗୋଟେ ଦେଇଥିଲା

ନାଇଁ ସେ ଯେଉଁ ଆରଥରକଟା କଲି ସିଏ ଗୋଟେ ଗଲା ଫୁଣି ସେ ଟ୍ୟାକ୍ସ କରିବାକୁ ପଡ଼ିବ ମୋତେ ସେ ତିନିି ମିନିଟ୍ ହେଲେ ମୋତେ କହିବ ହେଲା ସେଇବା କଥା ହେବି ସେଇ ସେଇ ଇଏ ଉପରେ କଥା ହେବି ତୁମ ସାଙ୍ଗରେ କଥା ହେଲେ ଟାଇମଟା ଗଡ଼ି ଚାଲିବ ହେଲା ଚାଲୁ ଗୋମୂତ୍ର ପିଉଛି

ଏ ଜିଓ ଅଛି ତ ମୁଁ ଆ ସାଙ୍ଗେ ତା' ସାଙ୍ଗେ ଗପିବି ଗପିବାରେ ସେଥିରେ କ'ଣ ଅଛି ହୁଁ ହଁ ହ୍ୟାଲୋ ହୁଁ କୁହ ସବୁ ଏରିଆରେ ଯାଉଛି ଡାଲି ତରକାରି ନେଇଯିବେ ସବୁ ଏରିଆରେ ଟୋଟାଲ କ୍ଳିଅର କରୁଛନ୍ତି ତାପରେ ଆଉଗୋଟେ ଏରିଆ ଯାଉଛନ୍ତି ହଁ ପ୍ରତି ବ୍ଲକ୍କୁ ଆସିଛି ତାଙ୍କର ଦରକାର ହଜାର ଲୋକ ହଜାର ଲୋକ ପ୍ରତି ବ୍ଲକ୍କୁ ଆସିଛି ଏରଶମା ସରିଛି କୁଜଙ୍ଗ ଅଭିକା କୁଜଙ୍ଗର ବି ଚାଲିଛି ତାପରେ ତିର୍ତୋଲର ଚାଲିଛି ତିର୍ତୋଲର ଆମର ହେଇଗଲାଣି ସାତଶହ ଅଠାଅଶି ପିଲା ତାପରେ ଆଉ ଅଳ୍ପକି କ'ଣ ଜଏନ୍ କରିକି ଏମିତି କରିକି ଆସୁଛନ୍ତି ହେଲା କେତେ ହେଲା ଟାଇମ୍ କେତେ ହେଲା ହଉ ହଉ ଟାଇମ୍ ଗଡ଼ିଯାଉ ହଁ ବା ମୁଁ ଗୋଟେ କ'ଣ କଣଫଣ ଦେଖିକି ବସି ପଡ଼ିବି ବସିିକି ଗପିବି ତୁମ ସାଙ୍ଗରେ ଏଇଠି ଗପିବି ହ୍ୟାଲୋ ହଁ

ନାଇଁ କ'ଣ ସେ ଲୋକଟା ହେଇଛି ଓ ଆ ହାଏଷ୍ଟରେ ଚାଲିଛି ମୋର ଆଉ ସେ ଲୋକଟାର ଆଉ ସିଏ ସବୁ କଟିକାଟି ପଛରେ ଅଛନ୍ତି ହଁ ହ୍ୟାଲୋ ସେ ହାଏଷ୍ଟରେ ମୋର ଚାଲିିଛି ସେ ଲୋକଟା ଯିଏ କହୁନଥିଲି ଫାର୍ମାସିଷ୍ଟ ସିଏ ଆସିଛି ମୁଁ ଆସିଛି ଆମ ଦୁଇ ଜଣଙ୍କର ହାଏଷ୍ଟରେ ଚାଲିଛି ତାପରେ ସେମାନଙ୍କର ସେମାନେ ପଛରେ ଚାଲୁଛନ୍ତି ଆଉ ହେଲା

ଡ୍ୟୁଟି ତିନଟା ବେଳେ

ଦେଖିବା କ'ଣ ହେଉଛି ଯଦି ଲେଟ୍ ହବ ଆଉ ମୁଁ ଯିବିନି ଆଉ କ'ଣ କରିବି ଅଧାରେ ଅଧାରେ ବସି ଅଧାରେ ବସିଲାଣି ମାନେ ଆଉ ଟୋଟାଲଟା ସାରିକି ଯିବି ନା ଆଉ ଆଉ ଅଧଘଣ୍ଟା ଖଣ୍ଡେ ଲାଗିବ ଦେଖେଇ ରହିଥା ଗପୁଛି ହଁ ହ୍ୟାଲୋ ହଁ କୁହ ଇନ୍ତି ଯଦି ରେକର୍ଡ଼ଟା ଚାଲନ୍ତା ଭଲ ହୁଅନ୍ତାନି